ହ୍ୟାଲୋ ହଁ ଆଜ୍ଞା କାଲି ଆପଣ୍ଙ୍କର୍ ଗାଡ଼ିରେ ସମଲେଶ୍ୱରୀ ମନ୍ଦିର ଘଣ୍ଟେଶ୍ୱରୀ ହୀରାକୁଦ ବୁଲି ଯାଇଥିଲାଁ ଯେନ୍

ତ ଆଜ୍ଞା ସେଥିରେ ଗୁଟେ ମୋବାଇଲ୍ଟେ ରହିଗଲା ଆଜ୍ଞା କାଲି ହଁ ନାଇଁ ଟିକେ ଆପଣ୍ ଗାଡ଼ିରେ ଦେଖୁନ୍ ଟିକେ ଭଲ୍ସେ ସେ ସାଇଡ଼୍ରେ ସିଟ୍ ସାଇଡ଼୍ରେ କେନୁ ପଡ଼ିି ବି ଯାଇଥଥିବା ୟା ତ ସେ ଗ୍ୟାପ୍ରେ ରହିଯାଇଥିବା ସିଟ୍ ଅଟୋରେ ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ମୁଇଁ ଆପଣଙ୍କର୍ ନମ୍ବର୍ଟା ଆପଣ୍ ସେ ଯୋଉ ଷ୍ଟାଣ୍ଡ୍ ଅଛେ ସେନୁ ଯାଇକିରି ମାଗ୍ଲି ବେଲେ ସେମାନେ ଦେଲେ ହଁ ହଁ ମୁଁ ଯାଇକିରି ସେନ ପଚ୍ରାଲି ତ ସେ ମୋଟା ହେଇକରି ଚଷ୍ମା ପିନ୍ଧିକରି ଥିଲେ କାଲି ତାଙ୍କର୍ ଗାଡ଼ି ନେଇକିରି ଯାଇଥିଲୁଁ ସେ ଆପଣ୍ଙ୍କର୍ ନମ୍ବର୍ଟା ଦେଲେ କାଲି ହଁ ଆଜି ମାଗ୍ଲେ ତ ମୋବାଇଲ୍ଟା ବୋଧେ ସେଥିରେ ରହିଯାଇଛେ ଆପଣ୍ ଟିକେ ଚେକ୍ କରୁନ୍ ଗାଡ଼ିରେ ଟିକେ ଆଜ୍ଞା ଆଜ୍ଞା ନାଇ ଅଲ୍ଗା ଯାଗାରେ ନାଇଁ ପଡ଼ିଥିବା ଆଜ୍ଞା ସେ ଗାଡ଼ିରେ ଏକା ଡ଼ାଉଟ୍ ଲାଗୁଛେ ଟିକେ ଆପଣ୍ ଟିକେ ସେଥିରେ ଚେକ୍ କରିିଦେଉନ୍ ଟିକେ ସିଟ୍ ସାଇଡ଼୍ରେ କେନୁ ରହିଯାଇ ଥାଇପାରେ

ହଉ ଠିକ୍ ଅଛେ ଅଛି ମିଲ୍ଲା ଆଜ୍ଞା ହଉ ତ ଠିକ୍ ଅଛେ ଆପଣ୍ କେନ୍ ଜାଗାରେ ଅଛନ୍ ଏବେ କି ଓହୋ ବାହାର୍କେ ପଲେଇଛନ୍ ତ କେତେବେଲେ ଆସ୍ବେ ଆପଣ୍ ହଁ ଥ୍ୟାଙ୍କ୍ ୟୁ ଆଜ୍ଞା ଥ୍ୟାଙ୍କ୍ ୟୁ ଠିକ୍ ଅଛେ ମୁଇଁ ଆପଣ୍ଙ୍କୁ ରିସିଭ୍ କରିଦେବି ମୋବାଇଲ୍ଟା ଯାଇକରି ଆପଣ୍ ସନ୍ଧ୍ୟା ତକ୍ ଆସିଯିବେ ନା ହଉ ଠିକ୍ ଅଛେ ଆସୁନ୍ତ୍ ସନ୍ଧ୍ୟାରେ ମୁଇଁ ଆପଣ୍ଙ୍କର୍ନୁ ଯାଇକିରି ମୋବାଇଲ୍ଟା ଆନି ଆସ୍ବି ଆଜ୍ଞା ଆଜ୍ଞା